ଜାଣିଥିବା ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ନଅଶହ ଅନେଶ୍ୱତ ଲକ୍ଷେ ଆଉ ଦୁଇଶହ ପନ୍ଦର ଶହେ ପଞ୍ଚାନବେ ଏବଂ ହେଲା ସାତଶହ ତିନି